ମୁଁ ସାତ ଦିନ ତଳେ ମାର୍କେଟ ଯାଇଥିଲି ଗୋଟିଏ ଜୋତା କିଣିଥିଲି ଯେଉଁ ଜୋତାକି ମୋତେ ବହୁ ଆରାମ୍ଦାୟକ ଲାଗୁଛି ଏବଂ ରନିଂ କଲାବେଳେ ମୋତେ ବହୁ ସୁବିଧା ଲାଗୁଛି କିଛି ଅସୁବିଧା ହେବାର ନାହିଁ ଏବଂ ଏହା ମାନେ ରନିଂ କରିବାକୁ ବି କମ୍ଫର୍ଟେବଲ ଲାଗେ ମୋତେ ଏଇ ଶୁ ମୋତେ ବହୁତ ବଢ଼ିଆ ଲାଗୁଛି ତ ମୋତେ ଏଇ ବ୍ରାଣ୍ଡଟା ଭଲ ଲାଗିଲା ଯେମିତି ମୁଁ ଆଉ ଯେବେ ମାର୍କେଟରୁ ଶୁ ଆଣିବାକୁ ଯାଏ କି କେବେ ଆଣେ ତ ମୁଁ ଏଇ ବ୍ରାଣ୍ଡର କିଛି ଅନ୍ୟ କମ୍ପାନୀ ଆଣିପାରିବି ତ ଏହା ମୋର ଅଭିଜ୍ଞତା ରହୁଛି